ହଁ ହଁ ଆଜ୍ଞା ସେ ଗୋପାଳ ବାରିକ୍ ଘରର୍ ସେଲୁନ୍ କାଏଁ ଗୋପାଲ ଗୋପାଲ ସେଲୁନ୍ ମୁଁ ଇଟା ସେ ହଲ୍କା ଢିପାନୁ କହୁଥିଲି ଆଜ୍ଞା ହଁ କାଏଁଯେ ବେଲେ ବୁଧୁବାର୍ ଦିନେ ଫ୍ରି ଅଛନ୍ କି ଆଜ୍ଞା ହଁ ହେଟା ନାଇଁ ଯେ ଆଜ୍ଞା କା'ଣା କି ଦିନ୍ବେଲେ ଟିକେ କାମ୍ ଥିଲା ଟିକେ ଆମର୍ ସାମାଜିକ୍ କାମ୍ ଟିକେ ଥିଲା ତ ହେ ଗୁଟେ ସେ ମାନେ ଜଣେ ଇନୁ ଖରାପ୍ ହେଇ ଯାଇଥିଲେ ତ ବେଲେ ସେ ଇଏ କାମ୍ଟା ସେ ଦଶା କାମ୍ ଟିକେ ଅଛେ

କା'ଣା ବେଲେ ଆଜ୍ଞା ହେଟା କେନ୍ତା କହେମା କୁଡ଼ିଏ ଲୋକ୍ ବି ହେବେ କି ଦଶ୍ ଲୋକ୍ ବି ହେବେ କି ତିରିଶ ପଇଁତିରିଶ ଲୋକ୍ ବି ହେବେ ହେଲେ କେନ୍ତା କେନ୍ତା ଟିକେ ବୁଧୁବାର୍ ଦିନେ ଫ୍ରି ହେତେ ବେଲେ ଟିକେ ଭଲ୍ ହେତା ବଲୁଛେଁ ହଁ ହଁ ଆଏସନ୍ ଯେନ୍ ଆମର୍ ଗାଁ'କେ ଆଜ୍ଞା ସେ ଗୋପାଲ ଘର୍ ଆଇଥିଲେ ଯେନ୍ ଓହୋ ହଉ ଠିକ୍ ଅଛେ ସିନେ ଆଜ୍ଞା କା'ଣା ରେଟ୍ ନେବେ ଆଜ୍ଞା ଆମେ ହେଟା ଆଉ କହେବେ ଆପଣ ତ ସବୁବେଲେ ଆଏସନ୍ ଆମର୍ ଗାଁ କେ ଘର୍କେ ବି ଆଇଛନ୍ ଆଗ୍ରୁ କରିଛନ୍ ଓହୋ କା'ଣା ବେଶୀ ନାଇ ହୁଏ ହେଟା ଗୁଟେ ଦଶା କାମ୍ ଘର୍ ଆଏ ଯେନ୍ଟା ହେବା ଗୁଟେ ଖିଅର୍ପତର୍ କରିକୁରା ଦେତେ ବେଲେ ଭଲ୍ ହେତା ବଲୁଛୁଁ ଟିକେ ଆଉ ପଏସା ଦେମା ଆଜ୍ଞା ଯେନ୍ଟା କହେବେ ଆପଣ୍ ଦେମା ଆଉ

ନାଇ ନାଇ ନାଇ କିଛି ନାଇ ନାସ୍ତାପତର୍ ସବୁ ବ୍ୟବସ୍ଥା କର୍ମୁ ଆପଣ୍ ଚିନ୍ତା ନାଇ କରୁନ୍ ଭୁକେ ରଖ୍ମୁ କାଏଁ ଆଜ୍ଞା ଆପଣ୍ଙ୍କୁ ଆଉ

ହେତେ ଆଉ କେନ ହେବା ଆଜ୍ଞା ଗୁଟେ ସାମାଜିକ୍ କାମ୍ଟେ ଦଶ୍ ପନ୍ଦର୍ ଲୋକ୍ କି କୁଡ଼ିଏ ଲୋକ୍ ବି ହେବେ ଯେନ୍ଟା ବି ହେବେ ହେବେ ଶୁନତ ହଇ ଯେନ୍ଟା ହେବା ଟଙ୍କା ପାଞ୍ଚ୍ ସାତ୍ଶହ ନେବେ ସାତ୍ ହଜାର୍ ଦେମୁ ଆଉ ପାଞ୍ଚ୍ ଛଅଶହ ହଜାର ନେବେ ଆଜ୍ଞା ହ ବାକି କଥାଟା ଫେର୍ ନି ବୁଝ୍ମା କାଏଁ ଆଜ୍ଞା ଜଲପାଣି ବ୍ୟବସ୍ଥା ବି କରିଦମା ଏତ୍କି ଫେର୍ ଆଉ କହି ଲାଗ୍ବା ହଉ ଠିକ୍ ଅଛେ ଶୁଣୁନ୍ ତ ଟଙ୍କା ସାତଶହ ଦେମୁ ହେଲା ଲାଷ୍ଟ୍ ଟଙ୍କା ସାତ୍ଶହ ନେବେ ଯେନ୍ଟା ନେସନ୍ ଆଉ ସେ ବେଲେ ତ କରିଥିଲେ କେଭେ କରିଥିଲେ ଆଜ୍ଞା ଇଟା ଦୁଇ ମାସ୍ ହେଉଛେ ପରେ ଟଙ୍କା ପାଁ'ଶହ ଦେଇଥିଲେ

ହଉ ଯେ ଆଜ୍ଞା କା'ଣା ଅଛେ ଦେଖୁନ୍ ଟିକେ ଅସୁବିଧା ସୁବିଧା ଲାଗିଛେ ଟଙ୍କା ସାତ୍ଶହ ନେବେ

ବେଲେ ହେଟା ଫାଇନାଲ୍ କର୍ମା ତ ଆପଣ୍ଙ୍କୁ ଜଗ୍ମୁ ଆଉ ଟାକିଛୁଁ ଆଉ ହଉ ଠିକ୍ ଅଛେ ଆଜ୍ଞା ମୁଇଁ ଗଲେ ଫେର୍ ଭେଟ୍ ପଡ଼୍ମା କଥା ହେମା ହଁ ଆଜ୍ଞା ଠିକ୍ ଅଛେ ରଖୁଛେଁ ଆଜ୍ଞା